ଆମ ଭାଷା ହେଉଛି ଓଡ଼ିଆ ଆମ ଗାଁ'ରେ ତ ଓଡ଼ିଆ ଓଡ଼ିଆ ପେପର୍ ହିଁ ଆସେ ଆଉ ଓଡ଼ିଆରେ ହିଁ ଆମେ ଖବର୍ ଶୁଣେ ଆଉ ଓଡ଼ିଆ ଚ୍ୟାନାଲ୍ ହିଁ ଆମେ ଦେଖେ ଓଡ଼ିଆ ଚ୍ୟାନାଲ୍ ଗୁଡ଼ିକୁ ହେଲା ଓ ଟିଭି ନ୍ୟୁଜ୍ କନକ ନ୍ୟୁଜ୍ ନ୍ୟୁଜ୍ ସେଭେନ୍ ଏଇଟିନ୍ ନ୍ୟୁଜ୍ ଓଡ଼ିଆ ଏହିସବୁ ଚ୍ୟାନେଲ୍ ଆମେ ଦେଖେ ଆଉ ସମ୍ବାଦ ପେପର୍ ଆମ ଗାଁ'କୁ ଆସେ ଧରିତ୍ରୀ ଧରିତ୍ରୀ ପେପର୍ ସମ୍ବାଦ ପେପର୍ ଦର୍ଶନ ପେପର୍ ପ୍ରମେୟ ପେପର୍ ପ୍ରଶାନ୍ତ ପେପର୍ ନିର୍ଭୟ ଓଡ଼ିଶା ପେପର୍ ପ୍ରଗତି ପେପର୍ ଏଇସବୁ ପ୍ରାୟ ପେପର୍ଗୁଡ଼ା ଆମେ

ଆମେ ଦେଖେ ଆଉ ଓଡ଼ିଶା ଭାଷା ଆଉ ତ ଆମେ ଅଲଗା ଭାଷା ଜାଣିନୁ